ହଁ ହଁ ଆଉ କ'ଣ କ'ଣ କୁହନ୍ତୁ କ'ଣ ହୋଇଛି ଆରେ ତୁମର କ'ଣ ହୋଇଛି ଆଗେ କୁହ କୁହ ତୁମର ରୋଗ ବୈରାଗ ଭଲମନ୍ଦ କ'ଣ ହୋଇଛି

ତୁମେ ମେଡିକାଲ୍କୁ ଆସ ଆମର ତ ମେଡିକାଲରେ ସେମତି କିଛି ମାନେ ଅପରିଷ୍କାର କିଛି ନୁହେଁ ତୁମେ ମେଡିକାଲ୍କୁ ଆସ ପରିଷ୍କାର ପରିଚ୍ଛନ୍ନ କରି ବେଡ୍ ଫେଡ୍ ଭଲ ବେଡସିଟ୍ ଫେଡସିଟ୍ ପକେଇ ଦେବା ଆସ ତୁମେ ଆସ ମେଡିକାଲକୁ ଆସ ଆସିଲେ ତୁମର ଚିକିତ୍ସା କରିବି ଆଉ ତୁମେ ମେଡିକାଲ୍କୁ ଆସିଲେ ନର୍ସ ଫର୍ସ ସବୁ ଅଛନ୍ତି ମୁଁ ତାଙ୍କୁ କହିବିନି ଯେ ସେମାନେ ପରିଷ୍କାର ପରିଚ୍ଛନ୍ନ କରିଦେବେନି ନୂଆ ବେଡସିଟ୍ ପକେଇ ଦେବେ ଆଉ ଆଡ୍ମିସନ୍ କରିଦେବି ସବୁ କରିଦେବି ତୁମେ ଆସିଲେ ସିନା ମେଡିକାଲ୍ ହେବ ଆଉ ତୁମେ ଯାହାବି ହେଉ ନା କାହିଁକି ମୋତେ ତୁମ ରୋଗଟା ତୁମେ କହିଲେ ଦେଖିବି ଆଡ୍ମିସନ କରିକି ସେ ରୋଗ କ'ଣ ହୋଇଛି କ'ଣ ନାହିଁ ତୁମେ କହିବ ଡିଟେଲ୍ କହିଲେ ମୁଁ ସେଇ ଅନୁସାରେ ଇଂଜେକସନ ଲେଖିବି ମେଡିସିନ୍ ଲେଖିବି ଆଉ ଲେଖି ଦେଇକିରି ପଠେଇବି ତୁମକୁ ବେଡ୍ ଉପରେ ଆଡମିସନ ହେବ ରହିପାରିବ କି କ'ଣ ସେଇସବୁ ନର୍ସକୁ ମୁଁ କହିବି ଆଉ କହିଲେ ମୁଁ ତାଙ୍କୁ କହିବିନି ତାଙ୍କୁ ଫୋନ୍ ଫାନ୍ କରିକି ଜଣେଇବି ନା ଆସ ରୋଗୀମାନେ ସବୁ ଅପରିଷ୍କାର ଅପରିଚ୍ଛନ୍ନ ସେଇ ବେଡ୍ରେ ରହୁଛନ୍ତି ସେ ବେଡ୍ସିଟ୍ ଖରାପ ହୋଇଛି ତୁମେସବୁ ଏଗୁଡ଼ା ବଦଳେଇକି ଭଲ ବେଡ୍ସିଟ୍ ପକାଅ ରୋଗୀମାନେ ଅପରିଷ୍କାର ହେଲେ ତାଙ୍କୁ ଅଧିକ ରୋଗ ମାଡ଼ିବସିବ ତୁମେ ଏମିତି କଲେ କେମିତି ହେବ ତୁମେ ଆସିଲେ ମେଡିକାଲ୍ ନିଶ୍ଚୟ ମୁଁ ସେ ବ୍ୟବସ୍ଥା କରିଦେବି ହେଲା ଆଜିକାଲି ତ ସବୁ ଲୋକମାନେ ଯୋଉ ନାଇଁ ନାଇଁ ତୁମେ ଆସିଲେ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଡ୍ ଦେଲେ ନିଶ୍ଚୟ ତୁମକୁ ଖାଇବା ଭଲ ମିଳିବ ସେଥିରେ କିଛି ହବନି ଏବେ ମୁଁ ନୂଆ ଡକ୍ଟର ଅଛି ସେ ବିଷୟରେ କିଛି ଜାଣିନାହିଁ ହେଲା କି ସେ ବିଷୟରେ ମୁଁ କିଛି ଜାଣିନାହିଁ ଏବେ ତୁମେ କହିଲ କମ୍ପଲେନ୍ ଦେଲ ମୁଁ ସବୁ ବ୍ୟବସ୍ଥା କରିବି ନା ନର୍ସକୁ କହିବି କମ୍ପାଉଣ୍ଡରକୁ କହିବି ସବୁ କହିକିରି ମୋ ତାଙ୍କୁ ବ୍ୟବସ୍ଥା କରେଇବି ଭଲ ବେଡ୍ସିଟ୍ ପକେଇବେ ଆଉ ଇଏ ଯୋଉ ପାଇଖାନା ଫାଇଖାନା ଏସବୁ ଯୋଉ ଲାଟିନ ଫାଟିନ ସବୁ ଅପରିଷ୍କାର ଅପରିଚ୍ଛନ୍ନ ହେଇନେଇଁ ସେସବୁ ପରିଷ୍କାର କରିବେ ସବୁ କରି କୁରାଇ କାମ ରୋଗୀମାନଙ୍କୁ ରଖିବେ ନା ଆଉ ସ୍ୱାସ୍ଥ୍ୟକେନ୍ଦ୍ର କା୍ର୍ଡ ଦିଆହେବ ଗାଧୁଆ ବେଳକୁ ଖାଇବା ପିଇବା ଦିଆଯିବ ରାତିକି ଖାଦ୍ୟ ଦିଆଯିବ ସେସବୁ ବ୍ୟବସ୍ଥା କରାଯିବ ତୁମେ ନା ମୁଁ ଏବେ ନୂଆ ଡକ୍ଟର ଆସଛି ଜାଣିନି ତୁମେ ଆସିଲେ ସବୁକିଛି ଠିକ ଠାକ ହୋଇଯିବ ତୁମ ରୋଗ ଯାହା ହୋଇଛି ନା କାହିଁକି ନା ମୁଁ ଇଂଜେକସନ୍ ମେଡିସିନ୍ ସବୁ ଲେଖିଦେବି ସବୁ ଠିକ ଠାକ ହୋଇଯିବ ତୁମେ ବ୍ୟସ୍ତ ହୁଅନାହିଁ ହଉ ଆସ ତୁମେ ଯେତେବେଳେ ଆସିବ ବି ଏଇ ମୋ ରୁମ୍ ଭିତରକୁ ଆସିବ ହେଲା ଆସିକି ଟିକେଟ୍ କରିବ